ହଁ ଆଜ୍ଞା

ହଁ ହଁ ହଁ ହଁ ଜାନ୍ନି ଜାନ୍ନି

ରେଟ୍ ଫେଟ୍ ଆଜ୍ଞା ଇଟା ଶାଢ଼ୀ ସାର୍ଲା ବାଦ୍ ସେଟା ଯଦି କହି ହେବା କାଣା କାଣା ପାର୍ଟ୍ କାଣା ଖରାପ୍ ହେଇଛେ ହଁ ଦେଖିକରି ହଁ

ହଉ ହେଟା ହଁ ମୁଇଁ ଯିମି ଯେ ହେଟା ଠିକ୍ କରିଦେମି ହଁ ହଁ ହଁ ବର୍ଗଡ଼୍ରୁ ଜହ ତ ନାଇ ଲାଗେ ମୁଇଁ ବି ବାଇକ୍ରେ ଯିବି ବଏଲେ ଘଣ୍ଟେ ଧରିଥଉନ୍

ଚେଲା ଚାମୁଣ୍ଡା ବଏଲେ ଜଣେ ତ ଯିବାକେ ପଡ଼୍ବା ନା ଯେ ହେଲେ ନହେଲେ ବି ବରଗଡ଼୍ନୁ ପଦମ୍ପୁର୍କେ ଯିବାର୍କେ ପଡ଼୍ବା ଜଣେକେ ନେଇକିନା ଯିବାକେ ପଡ଼୍ବା

ହଁ ଟିକେ ହଁ ମୁଇଁ ଯିମି ଯେ

ହଉ ଠିକ୍ ଅଛେ ଦେଖିସାର୍ଲାବାଦ୍ ହେଟା କହିହେବାନା କେନ୍ତା କାଣା ହେଇଛେ ଯେ ହଁ ହଁ ହଁ